ହ୍ୟାଲୋ ଆପଣ ମହାରାଜା ହୋଟେଲ୍ରୁ କହୁଛନ୍ତି ଆଜି ମୋର ବହୁତ ଇଛା ହେଉଛି ଯେ କିଛି ନୂଆ ଖାଦ୍ୟ ସୁଆଦିଆ ଖାଦ୍ୟ ଖାଇବାକୁ ତେଣୁ ମୁଁ ଭାବିଲି ଆପଣଙ୍କ ହୋଟେଲ୍ର ଖାଇବା ବହୁତ ସୁଆଦିଆ ସମସ୍ତେ କହନ୍ତି ଆଉ ମୁଁ ମଧ୍ୟ ଖାଉ ଖାଇଛି ମୋତେ ବହୁତ ସୁଆଦିଆ ଲାଗିଲା ଆଜି ଆପଣ ଅଙ୍କ ହୋଟେଲ୍ରେ କମ୍ ସବୁ ନୂଆ ଖାଇବା ଅଛି ପ୍ରସିଦ୍ଧ ଖାଇବା ଦୟାକରି ଟିକେ କୁହନ୍ତୁ ଆଉ କେତେ ପଇସା ଦୟାକରି ମୋତେ ଅତି ଶୀଘ୍ର ଆଣି ଖାଦ୍ୟ ଡେଲିଭରି କରିଦେବେ ଅତି ଶୀଘ୍ର ଆଣିଦେବେ ବହୁତ ଭଲ ଭାବରେ ପେକିଂ କରିଥିବେ ଖରାପ ଖାଦ୍ୟ ଦେବେ ନାହିଁ ମୁଁ ଜାଣିଛି ଆପଣ ସେମିତି କରିବେ ନାହିଁ